ହଁ ନମସ୍କାର

ଆରେ ବାପା ଆଜିକାଲି ତ ଆର୍ଟସ୍ ବାଲାଙ୍କର କିଛି ଆଉ ନାହିଁ ବାକି ସାଇନ୍ସ ତା' ତଳକୁ ଅଛି କମର୍ସ୍ ତୁ ତ ଗୋଟେ ଭଲ କ୍ୟାରିୟର୍ ପିଲା କାହିଁ କମର୍ସ୍ ପଢ଼ିବୁ ସାଇନ୍ସ ପଢ଼ ହେଲା ସାଇନ୍ସ ଯୁଆଡ଼ୁ ହେଲେ ବି ଗୋଟେ ଚାନ୍ସ ପାଇଯିବ ପ୍ରାଇଭେଟ୍ ସେକ୍ଟର୍ ହଉ ଗଭର୍ନମେଣ୍ଟ ସେକ୍ଟର୍ ହଉ ହଁ ପେଟ ପୋଷିବାକୁ ଇଏ ଆଜିକାଲି ତ ଚାକିରୀ ସମସ୍ୟା ଯାହା ଦେଖୁଛ ଆଉ ଗୋଟାଏ ପୋଷ୍ଟ ବାହାରିଲା ବେଳକୁ ପାଞ୍ଚ ହଜାର ପିଲା ଏଣୁ ସାଇନ୍ସରେ ଟିକେ ସ୍କୋପ୍ ଅଛି ଆଉ ଏଠି ନହେଲେ ବି ପାଇବ ଆଉ ହଁ କମର୍ସରେ ମିଳିବ କିନ୍ତୁ ଗଭର୍ନମେଣ୍ଟ ତ ସେମିତି କିଛି କମର୍ସରେ ନାହିଁ ସାଇନ୍ସ ଆର୍ଟସ୍ ଯାହା ଅଛି ତା' ନାହିଁ ଯାହା କମ୍ପାନୀ ଛୋଟ ଛୋଟ ବିଜିନେସ୍ ଇନଷ୍ଟିଚ୍ୟୁଟ୍ ଏଇଥିରେ ପାଇଯିବୁ ବିଜ୍ଞାନ ପରେ ତୁ ଯେକୌଣସି ହେଇପାରିବ ହଁ ପ୍ଲସ୍ ଟୁ ସାଇନ୍ସ ଯଦି ଭଲ କ୍ୟାରିୟର୍ ନେଲ ସେ ତ ମେଡ଼ିକାଲରେ ଯାଇପାରିବ ଇଞ୍ଜିନିୟରିଂରେ ଯାଇପାରିବ ତୁମର ଓଇଉଟି ଫୋଉଟି ଦେଇପାରିବ ଓଇଉଟିରେ ତ ବଢ଼ିଆ ବଢ଼ିଆ ଜବ୍ ଆମର ତ କୃଷି ପ୍ରଧାନ ଦେଶ ପ୍ରବଳ ଓଇଉଟିରେ ବାହାରୁଛି ହଁ ହଁ ନାହିଁ ନାହିଁ ଆମର ଝିଅ ତ ସାଇନ୍ସ ପଢ଼ିଲା ଆଉ ସିଏ ସାଇନ୍ସରେ ଅସୁବିଧା କ'ଣ ଯଦି ଦରକାର ପଡ଼ିବ ସେ ବହୁତ ପ୍ରକାର ଅଛି ଯୋଗାଇ ଦେବ ତା' ବହି ଗୁଡ଼ାକ ସେମତି ଥୁଆ ହେଇଛି ନିଶ୍ଚିନ୍ତ ଭାବରେ ଦେଖିବା ଏପଟରେ ନା ସିଏ ବି ଟିକେ ଫୁଲ୍ ଷ୍ଟାଫ୍ ଅଛନ୍ତି ଆଉ ଟିକେ ଅଟୋନମସ୍ କଲେଜଟା ମଧ୍ୟ ଆଉ ତେଣୁ ଆମେ ନିଶ୍ଚିନ୍ତ ଆମ ପଟେ ସିଏ ସୁପରିଆନ୍ ଆଉ ଭଲ ଆଉ ହଁ ହଁ ହଁ ସାର୍ ଅଛନ୍ତି ଜଣେ ଦୁଇ ଜଣ ଚିହ୍ନା ସେ ଜଣେ ମିଶ୍ର ବାବୁ ଥିଲେ ଆଉ ଜଣେ ଦାଶ ବାବୁ ଥିଲେ ମିଶ୍ର ବାବୁ ବୋଧେ ଗଲେଣି ଭାରି ଖାଲି ଦାଶ ବାବୁ ଅଛନ୍ତି କହିବୁ ଯଦି ମୁଁ ତାଙ୍କୁ ତୋ ବିଷୟରେ ଟିକେ ରେଫରେନ୍ସ ଦେବି ନାହିଁ ନାହିଁ ସେଠି ଭଲ ଆମ ଏଇ ନଲା ଅପେକ୍ଷା ଭଲ କାରଣ ଟିକେ ଷ୍ଟାଫ୍ କମ ଏଠି ଖାଲି ଫୁଲ୍ ଫେଜ୍ ଷ୍ଟାଫ୍ ଅଛନ୍ତି ଭୋକେସନାଲ୍ ତୋର ଭଲ କ୍ୟାରିୟର୍ ଅଛି ମାଟ୍ରିକରେ କାହିଁ ଭୋକେସନାଲ୍ରେ ଯିବୁ ସାଇନ୍ସ ନେ ହଁ ହଁ ପି ସି ଏମ୍ ପି ସି ଏମ୍ ନେବୁ ସି ବି ଜେଡ଼୍ ନେବୁନି ଭଲ କ୍ୟାରିୟର୍ ପି ସି ପି ସି ଏମ୍ ନେବୁ ଆଉ ମ୍ୟାଥମେଟିକ୍ସ ତୋର ତ ଭଲ ହେଉଛି ମ୍ୟାଥମେଟିକ୍ସ ମାନେ ଆଉ ଟିକେ ଗୁରୁତ୍ୱ ଦବୁ ଫାଙ୍କା ହେଇଯିବୁ ହଉ ହଁ ହଁ ହଉ କହିବୁ କହିବୁ ହଉ